ମୁଁ ଏବେ ବର୍ତ୍ତମାନ ପାଠ ପଢ଼ୁଛି ପାଠ ପଢ଼ିବା ପରେ ମୁଁ ଗୋଟିଏ ଭଲ ଶିକ୍ଷକ ହେବା ପାଇଁ ଇଚ୍ଛା ଅଛି ଶିକ୍ଷକ ହେବା ଦ୍ୱାରା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼େଇବି ଯେଉଁ ପିଲାମାନଙ୍କର ପଇସା ପତର ନାହିଁ ସେହି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇବି ସେଥିପାଇଁ ନିଷ୍ପତି ନେଲି ଯେ ମୁଁ ଗୋଟିଏ ଭଲ ଶିକ୍ଷକ ହେବା ପାଇଁ